ଆମ ଗାଁରେ ଅଧିକାଂଶ ଲୋକଙ୍କୁ ମଧୁମେହ ରୋଗ ହୋଇଛି ଏମାନଙ୍କୁ କିପରି ଘରୋଇ ଉପଚାର କରିବାପାଇଁ ହେଲେ ଆମେ ତାହାଙ୍କୁ କହୁଛୁ ଯେ ସକାଳେ ଏବଂ ସନ୍ଧ୍ୟାବେଳେ ଦୁଇ ଦୁଇ ଘଣ୍ଟା ଚାଲନ୍ତୁ ଏବଂ ଘଣ୍ଟାଏ ଲେଖା ଯୋଗ କରନ୍ତୁ ଚାଲିବାଦ୍ୱାରା ଦେହ ଦେହରୁ ଝାଳ ବାହାରିଥାଏ ଏବଂ ତାଙ୍କ ଯୋଗ କରିବାଦ୍ଵାରା ତାଙ୍କର ମନ ପ୍ରଫୁଲ୍ଲ ରହିଥାଏ ଏବଂ ତାହାଙ୍କୁ ଆମେ ବାରଣ କରୁଛୁ ଯେ ମାଟି ତଳର ଥିବା ପରିବା ଯଥା ସାରୁ ଆଳୁ ଖମ୍ବଆଳୁ ଆଦି ନ ଖାଇବା ପାଇଁ ଏବଂ ରାତିରେ ରୁଟି ଖାଇବା ପାଇଁ କହୁଛୁ ଏବଂ ଭାତ ନଖାଇଲେ ଆହୁରି ଭଲ ହୁଅନ୍ତା ଏବଂ କଲରା ଲିମ୍ବପତ୍ର ଶୁଣ୍ଠିଗୁଣ୍ଡ ଆଦି ଖାଇଲେ ଆମର ମଧୁମେହ ରୋଗରୁ ଆମେ ବଞ୍ଚିପାରିଥାଉ ଏବଂ କିଛିଟା ଅଂଶ ଏଥିରେ ଆମେ କମାଇ ପାରିଥାଉ ଏବଂ ଏହା ହେଉଛି ଆମ ଘରୋଇ ଉପଚାର